ଆମ ମାଧ୍ୟମରେ ଅନେକ ପ୍ରକାରର ଗୁଡ଼ି କରିଥାନ୍ତି ସେଗୁଡ଼ିକ ମଧ୍ୟରୁ କେତେକ ଗୋଟିଏ ଚାଉଳର ଗଢ଼ା ଏହା ଅଧ୍ୟୟନ ହେଉଛି ଅତି ସୁନ୍ଦର ଅବା ରେ ବୁଲାଇବାର ହେଉଛି ଅନୁମାନ କରି କହିବା